ଉଦ୍ଭିଦରେ ନିହାତି ଭାବରେ ବାହ୍ୟ ଜୀବନ ଅଛି ଉଦ୍ଭିଦର ଗୋଟିଏ ଧର୍ମ ହେଲା ପରିବେଶକୁ ସେମାନେ ଅମ୍ଳଜାନ ଦେଇ ଅଙ୍ଗାରକାମ୍ଳ ନେଇଥାନ୍ତି ଏହି ଅଙ୍ଗାରକାମ୍ଳ ମାଧ୍ୟମରେ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି